ମୁଁ ମୋ କ୍ୟାମେରା ବ୍ୟବହାର କରି ଅନ୍ଲି ଫଟୋ ଉଠାଉଛି କୌଣସି ରିଲ୍ ୟା ସର୍ଟ୍ସ ମଧ୍ୟ କାମ କରୁନି ଆଉ ଫଟୋ ଉଠାଇବା ଏବଂ ରିଲ୍ସ ବନାଇବାଟା ବହୁତ ଭିନ୍ନ ମୁଁ ମୋ ମୁଁ ଫଟୋ ଉଠାଇକି ଲୋକମାନଙ୍କୁ ଫଟୋ ପ୍ରିଣ୍ଟ୍ କାଢ଼ିକି ଦେଉଛି କୌଣସି ରିଲ୍ସ ଏହା କୌଣସି ସୁଟ୍ରେ ସେଇଟା ବ୍ୟବହାର କରୁନି ଫଟୋ ଉଠାଇବାଟା ହେଉଛି ଥରେ ଜଣଙ୍କୁ ସଜେଇକି ଜଣଙ୍କୁ ଗୋଟେ ହସାଇକି ଫଟୋ କାଢ଼ିଲେ ହୋଇଯାଉଛି ଆଉ ରିଲ୍ସ ବନାଇବାଟା ତାଙ୍କୁ ଗୋଟେ ଭିଡ଼ିଓ ହେବ ତାଙ୍କୁ ଟିକିଏ ଟ୍ରେନିଂ ଦେବାକୁ ପଡ଼ିବ ତାହା କେମିତି କରିବେ କ'ଣ ମୋ ହିସାବରେ ଫଟୋ ଉଠାଇବାଟା ଆଉ ରିଲ୍ସ ବନାଇବାଟା ବହୁତ ଭିନ୍ନ ବହୁତ ଭିନ୍ନ